ରମେଶ ଦା ଟିକେ ଜଲଦି ଚାଲ ଆମର ଟାଇମ ହେଲାନ ଟିକେ ଜଲଦି କରନ ଦେଖ ଟିକେ ଟାଇମ ହେଲନ ସିଆଡ଼ୁ ଆମକୁ କଲ ଭି ଆଇଲାନ ଜଲଦି ଆସ କ'ଣ କାଣା କରୁଛ ବାଟେ ଅଛ କେତେ ଧୂର ହେଲାନ ତ ଜଲଦି ପହଞ୍ଚିବାର ଅଛି ଆଉ ହେନୁ ରାସ୍ତା ହେନ୍ତି କାଣା ବନା ବୁନି ନେଇଁ ହେବା ତେଲ କେଁ କିଛୁ କିଛୁ ହେଟା କାଣା ଅସୁବିଧା ହଉଛେ କେନ୍ତି ଭିଡ଼ ହେଇଛନ କିଛୁ ବନା ବାନି କରୁଛନ କେଁ ବେଲେ ଅଲଗା ରାସ୍ତାରୁ ଚାଲନ ଆମକୁ ବି ଲେଟ ହେଲାନ ଆମକୁ ଯିବାର ଅଛି ବହୁତ ଜଲଦି ତ ଟ୍ରେନବି ପକଡ଼ବାର ଅଛି ତ ବେଲେ ଏତଲେ ଟାଇମବି ହେଇଗଲାନ ଦେଖ ଦାଦା ଦେଖ କେତେ ଟାଇମ ହେଲାନ ତ ଅଲଗା କିନ ରାସ୍ତା ଅଛି ବୋଲେ ଚାଲନ ସେଇ ଆର ଛକ ଆଡ଼ୁ ଯୋଉତ ଯିମା ହ୍ୟାଡ଼ୁ ତ ହେମତି କିଛୁ ଖାଲି ଅଛି ହେତି ବେଲେ ମେଁ ଥିଇସି ହେତିର ବେଲେ ଖାଲି ଥିସି ତ ଯୋଉଁ ହାଡ଼ୁ ଯୋଉଁ ହ୍ୟାଡ଼ୁ ଠିକ ତ ଅଛି ଓଭର ବ୍ରିଜବି ବଡ଼ିଲାଣିନ ତ ଯୋଉଁ ହାଡ଼ୁ ଯୋଉଁ ଆଉ ବହୁତ ଲେଟ ହେଲାନ ତ ଯିବାର ଅଛି ବହୁତ ପହଞ୍ଚିବାର ଅଛି ବହୁତ ଜଲଦି ତ ଦା ଟିକେ ଦେଖ ଜଲଦି ଦେଖ ହେନେ ଆ ତ ରାସ୍ତା ବନଉଥୁବେ ଆ ତ ନେଇଁ ହୁଏ ତ ଜଲଦି ଜଲଦି ଦା ଚାଲ ସେ ଆରେ ଆରେ ରାସ୍ତା ଆଡ଼ୁ ଯୋଉଁ ଯିମା ଜଲଦି ଯାଉଁ ଆଉ ବହୁତ ଜଲଦି ଟାଇମ ହେଇଗଲାନ ବି ଚାଲ ଦା ଜଲଦି ଯାଉଁ